ମୁଁ ଏହି କିଛିଦିନ ପୂର୍ବରୁ ଦୁଇଟା ବାନିୟନ ଫ୍ଲିପକାର୍ଟରୁ ଅର୍ଡ଼ର କରିଥିଲି ଆଉ ଯେଉଁଟା କି ବହୁତ ବହୁତ ଭଲ ଆସିଥିଲା ଆଉ ଭଲ ସୁନ୍ଦର ବି ଥିଲା ତା'ର କଲର୍ ବି ବହୁତ ଭଲ ଆସିଥିଲା କୌଣସି ଫିକା ଆସି ନ ଥିଲା ଆଉ ଅନ୍ୟମାନେ ଯେମିତି କହୁଛନ୍ତି ଫିକା ଆସିଥିଲା ତ ସେମିତି ଟୋଟାଲ୍ ବି ଆସିନଥିଲା ଆଉ ବହୁତ ଭଲ ଆସିଥିଲା ଆଉ ମୋ ଫ୍ୟାମିଲିରେ ବହୁତ ସବୁ ପସନ୍ଦ କରିଥିଲେ ସେ ଟିସାର୍ଟ ଆଉ ଯେଉଁ ମୁଁ ଟିସାର୍ଟ ଅର୍ଡ଼ର କରିସାରିକି ମୋ ୱାଟସପ୍ ଷ୍ଟେଟସ୍ ଦେଇଥିଲି ଯେଉଁଥିରେ କି ମୋର ଅନ୍ୟ ସାଙ୍ଗମାନେ ଦେଖିକି ବହୁତ ପସନ୍ଦ କରିଥିଲେ ଆଉ ସେ ଫ୍ଲିପକାର୍ଟର ପଚାରିଥିଲେ କେଉଁଠୁ ଅର୍ଡ଼ର କରିଥିଲୁ ଆଉ ଫ୍ଲିପକାର୍ଟର ଲିଙ୍କ ବି ମାଗିଥିଲେ ତ ମୁଁ ସେହି ଟି ଟିସାର୍ଟର ଦେଇଦେଇଥିଲି ଲିଙ୍କ ସେମାନଙ୍କୁ ଆଉ ସେମାନେ ବି ବହୁତ ଅର୍ଡ଼ର କରିକି ସେମାନେ ବି ବହୁତ ପସନ୍ଦ କରିଛନ୍ତି ତ ବହୁତ ଭଲ ଆସିଛି ପ୍ରୋଡ଼କ୍ଟଟା